ହଁ ମୁଁ ଡ୍ୟାନ୍ସ ରିଲ୍ କିମ୍ବା ସର୍ଟସ ଇନଷ୍ଟାଗ୍ରାମ ୟୁଟ୍ୟୁବରେ ମୁଁ ଦେଖେ ସେଇଟା ବହୁତ ଭଲ ଲାଗେ ଫେଭରେଟ ଡ୍ୟାନ୍ସର ରେମୋ ଡିକ୍ରୋ ଶୋ କି ହିମାଂଶୁ ଦଲାନୀ କି ବହୁତ ହେଲା ଫିରୋଜ ଖାନ୍ ଆ ଆର୍କେବେଲ ଇଞ୍ଜେକ୍ସନ ଅ ବହୁତ ଏମିତି ଅଛନ୍ତି ଯାହାକୁ ଭଲ ଲାଗେ ଦି ତା ଷ୍ଟେପ୍ ମାନେ ଭଲ ଲାଗେ ଶିଖିବା ପାଇଁ ମଧ୍ୟ ମୁଁ ଶିଖେ ମଧ୍ୟ କି କେମିତି ସବୁ ଷ୍ଟେପ୍ ମାନେ କରିହେବ ଆଉ ମଧ୍ୟ ସେମିତି କିନ୍ତୁ ମୋତେ ବି ମନେ ପଡୁନାହିଁ କି କେଉଁ କେଉଁ ଡାନ୍ସର ମାନେ ଅଛନ୍ତି ବଟ୍ ଭଲ ଲାଗେ ଦେଖିବା ପାଇଁ ଡାନ୍ସ ସବୁ ରିଲ୍ ଓ ଇନଷ୍ଟାଗ୍ରାମମାନ୍କରେ ଆଉ ସେ ବହୁତ ଭଲ ପ୍ରୋ ପ୍ରୋତ୍ସାହନ ଦେଇଥାନ୍ତି କି ନିଜ ହବିକୁ ଯଦି ଡାନ୍ସ ଅଛି ତ ତମେ ସମସ୍ତେ ସର୍ଟସ ଅର୍ ଭିଡ଼ିଓ ମାନ ଦେଖି ଦେଖି ଆକୁ ନିଜ ହବିକୁ ପରିଚାଳନା କରିପାରିବ